ପଶୁ ଉତ୍ପାଦ କର୍ବାର ହେଉଛି ଆମର୍ ଅଞ୍ଚଳରେ ବେଶୀ କିରି ଦେଖାଯାଉଛି ଛେଳି ମେଢ଼ି ଗାଏ ମଇଁଷ୍ ଏଗୁଡ଼ାକେ ଆମେ ଘିନି ଆଣୁଛୁଁ ଆର୍ ନୁ ଆର୍ ସେଗୁଡ଼ାକ ଆଣିକିରି ଆମର୍ ଘରମାନଙ୍କୁ ତାହାକେ ଯତ୍ନ ଭାବେ ରଖିଛୁଁ ଛିଲ୍ମାନେ ଛଅମାସ ଗଲେ ଦିବେଦ୍ ଏ ଗୁଟେ ବେଦ୍ ଦେସନ୍ ବର୍ଷକ ଦିବେଦ୍ ଦେସନ୍ ତାପରେ ଗାଁମାନେ ବର୍ଷକେ ଦେସନ୍ ତାପରେ ଆମେ ସେଟାକୁ ଗୁରସ୍ ବି ପାଉଛୁ ସେତା କୁନୁ ଆଉ ତାହାକେ ବଜାରନୁ ଆମେ ଉଚିତ୍ ମୂଲ୍ୟରେ ବିକ୍ରି କରୁଛୁଁ ଯେନ୍ତା ଯେତିକି ଦାମ୍ରେ ଆନିଥିମା ତାର୍ ସେଇ ହିସାବେ କାମ୍ କରି କରି ଆମେ ସେଗୁଡ଼ାକ ବିକୁ ବିକ୍ରୟ କରୁଛୁଁ ବଜ ବଜାର୍ରେ ନେଇକିରି ଆଉ ଲାଭ ବି ପାଉଛନ୍ ଆମର୍ ଅଞ୍ଚଳର ଲୋକମାନେ ଏହି ବେପାରରେ